ଓଡ଼ିଶାର ପାରମ୍ପରିକ କଳା ଓ କାରିଗରୀ ବହୁତ ଉନ୍ନତ ଧରଣର ଏବଂ ବହୁତ ସୁନ୍ଦର ଏଇସବୁ କାରିଗରୀ ବିଦ୍ୟା ଆମ ପୂର୍ବପୁରୁଷରୁ କରି ଆସୁଥିଲେ ଏବଂ ପିଢ଼ି ପରେ ପିଢ଼ି ଆମେ ଶିଖିଚୁ ଆମେ ବର୍ତ୍ତମାନ ମଧ୍ୟ କରୁଛୁ ଏବଂ ଆମ ଭବିଷ୍ୟତ ପିଢ଼ିକୁ ମଧ୍ୟ ଆମେ ଏଇସବୁ କଳାକୁ ଶିଖେଇବୁ ଏବଂ ଆମ କଳା ଓ ସଂସ୍କୃତିକୁ ବ ବଞ୍ଚେଇ ରଖିବୁ ଯେମିତିକି ବୟନଶିଳ୍ପ ବୟନଶିଳ୍ପ ସମ୍ବଲପୁରୀ ଲୁଗା ବୁଣିବା ଏବଂ ବିଭିନ୍ନ ପ୍ରକାର ଲୁଗା ଧୋତି ଗାମୁଛା ବୁଣିବା କାର୍ଯ୍ୟ ଆମେ ଜାଣିଛୁ ଶିଖିଛୁ ଏବଂ ଆମ ଭବିଷ୍ୟତ ପିଢ଼ିକୁ ମଧ୍ୟ ଶିଖେଇବୁ କୁମ୍ଭାର କୁମ୍ଭାର କାର୍ଯ୍ୟ ମଧ୍ୟ ଆମେ ଶିଖିଛୁ ମାଟି ମାଟିରେ ବିଭିନ୍ନ ପ୍ରକାର ପାତ୍ର ଗଢ଼ି ଜାଣିଛୁ ଅଳଙ୍କାର ମଧ୍ୟ ମାନେ ତିଆରି କରି ଜାଣିଛୁ ସୁନା ରୂପା ର ବ୍ୟବହାରରେ ଆମେ ବିଭିନ୍ନ ପ୍ରକାର ମାଲି ତିଆରି କରିଥାଉ ଏବଂ କାନଫୁଲ ନାକ ଫୁଲରେ ସୁନ୍ଦର ସୁନ୍ଦର ଅଳଙ୍କାର ତିଆରି କରୁ କାଠ କାଠ ଖଦାନ କରି ଆମେ ସେଥିରେ ବାକ୍ସ ପଲଙ୍କ ଆଲମାରି ଭଳି ଅନେକ ଆସବାବ ପଥର ମଧ୍ୟ ତିଆରି କରିଥାଉ ପଥର ଖୋଦନ କରି ଆମେ ସୁନ୍ଦର ସୁନ୍ଦର ପଥରର ମୂର୍ତ୍ତି ତିଆରି କରିଥାଉ ଝୋଟି ଚାଉଲ ଚୁନାକୁ ବାଟି ଆମେ ଝୋଟି ଆଙ୍କିଥାଉ ଘରେ ଏମିତି ଅନେକ ବୟନଶିଳ୍ପ ଅଛି ଏବଂ ଅନେକ କଳା କାରିଗରୀ ବିଦ୍ୟା ଅଛି ଯେଉଁଟାକି ଆମେ ଜାଣିଛୁ ଆମ ପୂର୍ବପୁରୁଷ ଆମକୁ ଶିଖେଇଛନ୍ତି ଏବଂ ଆମେ ମଧ୍ୟ ଆମ ପୂର୍ବପୁରୁଷଙ୍କୁ ଏସବୁ ଶିକ୍ଷା ଆମର ଆଗାମୀ ପିଢ଼ିକୁ ଏସବୁ ଶିକ୍ଷା ଦବୁ